ମୁଁ ଗୋଟେ ଦୋକାନକୁ ଗଲି ସେ ସହେଲି ଫ୍ୟାନ୍ସି ଷ୍ଟୋରକୁ ସେ ସେଠାରେ ମୋତେ ଇୟରିଙ୍ଗଟି ବହୁତ ଭଲ ଲାଗିଲା ସେଇଥିପାଇଁ ମୁଁ ଆଉ ଗୋଟିଏ ଇୟଅରିଙ୍ଗ ଆଣିବାକୁ ଚାହୁଁଛି ସେ ଦୋକାନକୁ ଯିବା ପାଇଁ ମଧ୍ୟ ରେଡ଼ି ହେଉଛି